ଆମ ଭାରତରେ ଲୋକମାନେ ଲୋକମାନଙ୍କର ପ୍ରିୟ ଖାଇବା ପଖାଳ ଭାତ ଖାଇବାକୁ ବହୁତ ଭଲ ପାଆନ୍ତି ସେହିଥିରେ ଶାଗଭଜା ବଡ଼ିଚୁରା ଟମାଟୋ ପୋଡ଼ା ଆଳୁ ଭର୍ତ୍ତା ସନ୍ତୁଳା ଏଗୁଡ଼ାକ ଖାଇବାପାଇଁ ବହୁତ ଭଲ ପାଆନ୍ତି ଲୋକମାନଙ୍କର ବ୍ୟଞ୍ଜନ ପାଇଁ ମସଲା ବ୍ୟବହାର କରୁଥିବା ହଳଦୀ ଲଙ୍କା ଜୀରା ପାଉଡ଼ର ଧନିଆ ପାଉଡ଼ର ଲଙ୍କା ଗୁଣ୍ଡ କରି ପାଉଡ଼ର ପନିର ପନିର ମସଲା କରେ ଅଦାବଟା ରସୁଣ ବଟା ପିଆଜ ଛେଚା ଏଗୁଡ଼ାକ ସବୁ ବ୍ୟବହାର କରିଥାନ୍ତି ପ୍ରତିଦିନ ଏଗୁଡ଼ାକ ସବୁବେଳେ ବ୍ୟବହାର କରନ୍ତି ମସଲା ପାଇଁ